ଆମ ନୟାଗଡ଼ ଜିଲ୍ଲାରେ ମୁଖ୍ୟ ଜାତି ହେଲା ସାଧାରଣ ଜାତି ଏଇ ସାଧାରଣ ଜାତି ହେଉଛନ୍ତି କ୍ଷେତ୍ରୀୟ ବ୍ରାହ୍ମଣ ଯିଏ ସବୁ କିନ୍ତୁ ଜନଜାତିରେ ଆଦିବାସୀ ହରିଜନ ଅଛନ୍ତି ତେଣୁ ଆମ ଅଞ୍ଚଳରେ ସାଧାରଣ ଜାତି ଜନଜାତି ମଧ୍ୟ ଅଛନ୍ତି କିନ୍ତୁ ସେମାନଙ୍କର ବାସସ୍ଥାନ ହେଲା ଆମଠୁ ଅଲଗା କାହିଁକି ନା ଆମ ଗାଁ ଗହଳି ଭିତରେ ସେ ଜନଜାତି ରହନ୍ତିନି ତାଙ୍କର ଅଲଗା ସାହି କରି ସେମାନେ ରହନ୍ତି ତାଙ୍କର ଭାଷା ଟିକେ ବାଙ୍କ ରହୁଛି ତେଣୁ ଆମ ଭାଷା ହେଉଛି ଓଡ଼ିଆ କିନ୍ତୁ ଓଡ଼ିଆ ହେଲେ ମଧ୍ୟ ତାଙ୍କର ଟିକେ ବାଙ୍କ ରହୁଛି ତେଣୁ ସେ ବାଙ୍କ ଭାଷାରେ ସେମାନେ ମଧ୍ୟ କଥା ଭାଷା କରନ୍ତି କିନ୍ତୁ ସେମାନଙ୍କର ବାସସ୍ଥାନ ଅଲଗା ଆମ ବାସସ୍ଥାନ ଅଲଗା କିନ୍ତୁ ସାଂସ୍କୃତିକ ଜନ ଜାତି ପାଇଁ ସାଂସ୍କୃତିକ ତାଙ୍କର ଦିଅଁ ଦେବତା ଦେଉଳ ଆମର ଯେଉଁ ସାଧାରଣ ଲୋକଙ୍କର ଯେଉଁ ମନ୍ଦିର ଅଛି ସେ ମନ୍ଦିରକୁ ସେମାନେ ଆସନ୍ତିନି ସେମାନେ ଜଙ୍ଗଲ ମାନଙ୍କରେ ପୂଜା କରନ୍ତି କିନ୍ତୁ ଆମର ସାଧାରଣ ଜାତି ମନ୍ଦିର ଆସନ୍ତି ଜଗନ୍ନାଥ ମନ୍ଦିର ମାଧବ ମନ୍ଦିର କାଳୀ ମନ୍ଦିର ସେ ବହୁତ ମନ୍ଦିର ଆମେ ମଧ୍ୟ ଇଏ କରୁ କିନ୍ତୁ ଜନଜାତିମାନେ ଜଙ୍ଗଲରେ ସେମାନେ ପୂଜା କରନ୍ତି ସେମାନଙ୍କର ଅଲଗା ଇଏ ରହନ୍ତି ଆମ ସାଧାରଣ ଜାତି ଅଲଗା ରହୁ ଆଉ